ଚାଲିବା ଦ୍ୱାରା ମଣିଷର ବିଭିନ୍ନ ପ୍ରକାର ଉପକାର ହୁଏ ପାଦରେ ଚାଲିବା ମୁଁ ବହୁତ ଭଲ ଲାଗେ ବିଶେଷ କରିକି ସମୁଦ୍ର କୂଳ ଏବଂ ପାହାଡ଼ ପର୍ବତ ଏଇ ସ୍ଥାନମାନଙ୍କରେ ଚାଲିବାକୁ ବହୁତ ଭଲ ଲାଗେ ସମୁଦ୍ର କୂଳରେ ସୂର୍ଯ୍ୟ ଅସ୍ତ ସମୟରେ ଏବଂ ସୂର୍ଯ୍ୟ ଉଦୟ ସମୟରେ ଚାଲିବା ପାଇଁ ଅତି ଦେହ ପାଇଁ ଅତି ଭଲ ଏବଂ ସକାଳର ସୂର୍ଯ୍ୟ ଉଦୟ ସମୁଦ୍ର କୂଳର ଦୃଶ୍ୟ ଅତି ସୁନ୍ଦର ତେଣୁ ସେଇ ସମୟରେ ପଦରେ ଚାଲିବା ବା ପାଦରେ ଚାଲିବା ସମସ୍ତଙ୍କ ପାଇଁ ସମସ୍ତଙ୍କୁ ଭଲ ଲାଗେ ଏବଂ ମୋତେ ବିଶେଷ କରି ବହୁତ ଆନନ୍ଦ ଲାଗେ ଏବଂ ସେଇ ଭଳି ପାହାଡ଼ ପର୍ବତ ସ୍ଥାନମାନଙ୍କରେ ଯେଉଁ ସନ୍ଧ୍ୟା ସମୟର ଦୃଶ୍ୟ ଏବଂ ସେଇ ସମୟରେ ଯେଉଁ ସୂର୍ଯ୍ୟାସ୍ତ ସମୟରେ ଅତି ସୁନ୍ଦର ମନୋରମ ଦୃଶ୍ୟ ସେଇ ଦୃଶ୍ୟରେ ଏତେ ଆନନ୍ଦ ଲାଗେ ମଣିଷ ଯେତେ କଷ୍ଟରେ ଥାଉ ଥିଲେ ମଧ୍ୟ ତାଙ୍କୁ ସେଇ ସମୟ ତାଙ୍କୁ କିଛି ଜଣାପଡ଼େ ନାହିଁ ତେଣୁ ପାହାଡ଼ ପର୍ବତ ଏଇ ଜାଗାମାନଙ୍କରେ ସୂର୍ଯ୍ୟାସ୍ତ ସମୟଟା ଅତି ଆନନ୍ଦର ସମୟ ଏବଂ ଆମେ ସେଇ ସମୟରେ ସେଠାରେ ଚଲାବୁଲା କରିବା ଦ୍ୱାରା ମଣିଷ ତାର ସବୁ ଚିନ୍ତା ଦୂର ହେଇଯାଏ ଏବଂ ଆନନ୍ଦ ମୁହୂର୍ତ୍ତରେ ସେଇ ସମୟରେ କାଟିବାକୁ ତାକୁ ବହୁତ ଇଚ୍ଛା ଲାଗେ ତେଣୁ ପର୍ବତ ପାହାଡ଼ରେ ସୁନ୍ଦର ଦୃଶ୍ୟ ଯେତେ ଦେଖିଲେ ବି ତାଙ୍କୁ ଆହୁରି ଦେଖିବା ପାଇଁ ଇଚ୍ଛା ହେଇଥାଏ